ଦେଖନ୍ତୁ ଭାରତ ଗୋଟେ କୃଷିପ୍ରଧାନ ଦେଶ ତେଣୁ ବହୁତ ଲୋକ ଏଇଥିପାଇଁ ଚାଷ ରେ ନିୟୋଜିତ ହେବାକୁ ଚାହୁଁନାହାନ୍ତି ଯେ ଚାଷରେ କଷ୍ଟ ଅଧିକ କିନ୍ତୁ ସରକାର ଙ୍କ ତରଫରୁ ସେମିତି କୌଣସି ବ୍ୟବସ୍ଥା ଚାଷର ନାହିଁ ଯେ ଯାହାଦ୍ୱାରା କିି ଚାଷୀମାନେ ଲାଭାନଵିତ ହେଇପାରିବେ ସବୁପ୍ରକାର ଚାଷୀ ମାରଣ ନୀତି ଯାହାଦ୍ୱାରା କି ଲୋକମାନେ ଚାଷ ପ୍ରତି ଆକୃଷ୍ଟ ହେଇପାରୁନାହାନ୍ତି ଯେମିତି ସବୁ ଚାଷ କୃଷିଜାତ ଦ୍ରବ୍ୟର ମୂଲ୍ୟ ସାମଗ୍ରୀର ମୂଲ୍ୟ ବହୁତ କମ୍ ଥିବାରୁ ତ ଚାଷ ପ୍ରତି ଲୋକମାନେ ଆକୃଷ୍ଟ ହେଇପାରୁନାହାନ୍ତି କାହିଁକି ନା ଆମେ ଯଦି ଚାଷ ପ୍ରତି ଆକୃଷ୍ଟ ହବାକୁ ହେଲେ ଆମକୁ ସରକାରଙ୍କ ତରଫରୁ ସସ୍ୟଜାତ ଖାଦ୍ୟର ଦ୍ରବ୍ୟର ମୂଲ୍ୟ ଆମ ପାଖରୁ ଅଧିକ ମୂଲ୍ୟରେ ଯଦି ସେମାନେ କ୍ରୟ ସରକାର କ୍ରୟ କରିବ ତାହେଲେ ଆମେ ଲୋକମାନେ ଚାଷ ପ୍ରତି ଉପକୃ ଚାଷ ପ୍ରତି ଆକୃଷ୍ଟ ହେବେ ତ ଚା କୃଷିର ଗୁରୁତ୍ୱ ତ ସବୁଠୁ ଅଧିକ କୃଷିର ଗୁରୁତ୍ୱ କୃଷି ନ ରହିଲେ ତ ଆମେ ବଞ୍ଚିପାରିବାାନି କୃଷିର ଗୁରୁତ୍ୱ ହୁଁ ସବୁଠାରୁ ଅଧିକ ସବୁ ଦେଶରେ ଯୋଉଠି କୃଷି ଅଧିକ ଯେମିତି ଆମେରିକା ଗୋଟେ ଦେଶ ସେଠି କୃଷିର ଗୁରୁତ୍ୱ ଅଧିକ ତ ସେହି ହିସାବରେ ସେଠି ଆମେରିକା ସେହି ହିସାବରେ ଡେଭଲପ୍ କୃଷି ଯେଉ ଯେଉଁ ଦେଶରେ କୃଷି ଅଧିକ ସମୃଦ୍ଧ ସେ ଦେଶ ଅଧିକ ସମୃଦ୍ଧ ଆଉ କୃଷିଜାତୀୟ ଦ୍ରବ୍ୟ ସହିତ କିଛି ବି ତୁଳନୀୟ ନୁହେଁ ଆପଣ ଯେତେ ପ୍ରକାର କୃତିବମ ଉପାୟ ଉପବଲମ୍ବନ କରନ୍ତୁ କିନ୍ତୁ କୃଷି ଦ୍ୱାରା ଚାଷ ଦ୍ୱାରା ଯୋଉ ଭରଣପୋଷଣଟା ହେଇପାରିବ ଏଟା କୌଣସି କୃତ୍ରିମ ଜିନିଷ ଦ୍ୱାରା ସେ ଭରଣପୋଷଣ ଆପଣ କରିପାରିବେ ନାହିଁ ତେଣୁକରି ଚାଷକୁ ସବୁବେଳେ ଅଗ୍ରାଧିକାର ଦେବା ଉଚିତ ଏବଂ ଯୁବଗୋଷ୍ଠୀ ଚାଷ ପ୍ରତି ଆକୃଷ୍ଟ ହେବା ନିହାତି ଆବଶ୍ୟକ